କମରେ କରିଦେବି ଓଡ଼ିଶାରେ ଜଣେ କୃଷକ ତାର ପ୍ରତିଦିନ ଚାଷ କରି ତା ପରିବାରକୁ ବଞ୍ଚାଇଥାଏ ଏବଂ ୟେ କୃଷକ ଚିନ୍ତା କରେ ବର୍ଷାରେ ଦୁଇଥର ତିନିଥର କରେ ଗୋଟେ ହଉଛି ଚାଷ ଧାନ ଚାଷ ତାପରେ ରବି ଚାଷ ତାପରେ ଖରିପ୍ ଚାଷ ଇଏ ତିନି ଚାଷ ଏବଂ କାଠ ଫସଲ ଯେଉଁଟା କରାଯାଏ ସେଇଟା କରି ଆପଣମାନେ ଧର ଗୋଟେ କଥା ହଉଛି କ'ଣ ଚାଷୀ ଯେତିକି ପରିଶ୍ରମ କରେ ତାକୁ ଇଏ ସରକାର ଇଏ କୃଷକମାନଙ୍କୁ ସେବାବଦରେ କିଛି ସାର ଅର୍ଥ ଏସବୁ ସାହାଯ୍ୟ କରନ୍ତି ଏବଂ ଇଏ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା ମାଧ୍ୟମରେ ସେ ଆମକୁ ସମର୍ଥନ କରନ୍ତି ଏବଂ ଗୋଟେ କଥା ହଉଛି ଚାଷୀ ସବୁବେଳେ ଚାହେଁ ମୁଁ କେମିତି ଫସଲ କରି ଫସଲ ବି ବା କରି ମୋ ପରିବାରକୁ ବଞ୍ଚାଇବି ଯଦି ଆଜି ବାତ୍ୟା କି ମରୁଡ଼ି କିଛି ମାନେ ବର୍ଷା ଇଏ ବାଗରୁ କିଛି ଗୋଟେ ଫୋକସ୍ ମାନେ ଲାଗିଗଲା ଇଏ ଚାଷୀ ଟିକେ ଦୁଃଖ ଅନୁଭବ କଲେ ସରକାର ତାକୁ ସାହାଯ୍ୟ କରନ୍ତି ଯାହାଫଳରେ କି ସିଏ ମେକଅପ୍ କରିକିରି ଚଳେ ଯାହା ହଉ ଚାଷୀ ସବୁବେଳେ କୃଷକ ସବୁବେଳେ ଚାହେଁ ମୋ ପରିବାର ଇଏ କୃଷକ ମାଧ୍ୟମରେ ଚାଷ ମାଧ୍ୟମରେ ମୋ ପରିବାରକୁ ବଞ୍ଚାଇବି ଏବଂ ଭାରତ ବର୍ଷ ବଞ୍ଚିବା ଓଡ଼ିଶାରେ ବଞ୍ଚିବାକୁ ହେଲେ ବା ଭାରତ ବର୍ଷରେ ବଞ୍ଚିବାକୁ ହେଲେ ଯେଉଁ ଓଡ଼ିଶାରେ ଜଣେ କୃଷକ ସେ ଚାହିଁଲେ ସେ ସବୁ କିଛି କରିପାରିବ ଚାଷ ଚାଷ ଦ୍ୱାରା ସବୁକିଛି ହେଇପାରିବ ଆମେ ଗୋଟେ ଗଛ ଲଗେଇଲେ ଗୋଟେ ଆମ୍ବ ଗଛ ଲଗେଇଲେ ଗୋଟେ ଲେମ୍ବୁ ଗଛ ଲଗେଇଲେ ଗୋଟେ ଫୁଲ ଗଛ ଲଗେଇଲେ ପୂଜା କରିହବ ଏବଂ ଗୋଟେ ଲେମ୍ବୁ ଗଛ ଲଗେଇଲେ ଆମେ ଗୋଟିଏ ଲେମ୍ବୁ ଗଛ ଲଗେଇଲେ ପାଁଶହଟି ଲେମ୍ବୁ ଉତ୍ପନ୍ନ ହୋଇଥାଏ ସେ ଗୋଟିଏ ଲେମ୍ବୁର ଦାମ ଯଦି ଟଙ୍କାଏ ହେଇଥାଏ ପାଁଶଟି ଲେମ୍ବୁ ପାଁଶହ ଇଣ୍ଟୁ ଫାଇପ ଟଙ୍କାଏ ତେଣୁ ଚିନ୍ତା କରନ୍ତୁ କୃଷକ ଚାହିଁଲେ ସବୁ କିଛି କରିପାରିବ ଚାଷ ମାଧ୍ୟମରେ ସବୁ କିଛି ଦେଖେଇ ପାରିବ ରୋଜଗାର ବି କରିପାରିବ ସେ ବାବଦରେ ଓଡ଼ିଶା ସରକାର ତାଙ୍କୁ ବହୁତ ସାହାଯ୍ୟ ବି ଦଉଛି ସେ ସାହାଯ୍ୟ ମାଧ୍ୟମରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଆମେ ଏସବୁ ଲାଭବାନ କରାଯାଉଛି